ମୁଁ ଯେଉଁ ପ୍ରଥମେ ଉତ୍ପାଦନ କରୁ ଯେଉଁ ପ୍ରଡ଼କ୍ଟ ଉତ୍ପାଦ କରୁ ବହୁତ ଖୁସି ଲାଗେ ଆମେ ତାକୁ ନେଇ ମାର୍କେଟରେ ବିକୁ ଆଉ ନିଜେ ଯେଉଁ ଆମ ପ୍ରଡ଼କ୍ଟ ଆମକୁ ପ୍ରଡ଼କ୍ସନ୍ କରିଥାଉ ସେଇଟା ଆମ ପାଇଁ ବହୁତ ଭଲ ଲାଗେ ତା'ପରେ ସବୁ ଆମେ ସାଧାରଣତଃ ଅଧିକା ରେଟ୍ରେ ବିକ୍ରି କରୁ ଯେତେବେଳେ ଆଗୁଆ ତାକୁ ଆମେ ଏଠି ଆମେ ଯେତେବେଳେ ଚାଷ କରୁ କି କୌଣସି ପ୍ରଡ଼କ୍ଟ ଆମେ ବାହାର କରୁ ସେଟା ତା'ର ଖୁସି ବହୁତ ନିଆରା କାହିଁକିନା ଆମେ ସେ ପ୍ରଡ଼କ୍ଟ ମାଧ୍ୟମରେ ଆମ ଅର୍ଥନୈତିକ ମାନଦଣ୍ଡକୁ ଆମେ ସୁଦୃଢ଼ କରିଥାଉ ଆଉ ତା'ପରେ ଆମ ପ୍ରଡ଼କ୍ଟର ଚାହିଦା ବି ବହୁତ ଭଲ ଥାଏ ଆମେ ତା'ର ବେଶୀ ଜୈବିକ ସାର ରାସାୟନିକ ସାର ଉପରେ ଏତେ ପ୍ରାଧାନ୍ୟ ଦେଉନା ଯାହାଫଳରେ ଆମର କ'ଣ ହୁଏ ଯେଉଁ ପ୍ରଡ଼କ୍ଟ ବିକ୍ରି ହୁଏ ତା' ଲୋକଙ୍କର ରେସପନ୍ସ ଭଲ ରୁହେ ଆମର ଅନୁଭୂତି ବହୁତ ବହୁତ ମାନେ ଭଲ ଲାଗେ ଲୋକମାନେ ନିଅନ୍ତି ବହୁତ ଖୁସିରେ ତା'ପରେ ଆମ ପ୍ରଡ଼କ୍ଟ ଯେଉଁ ଆମେ ଦେଉ ସାଧାରଣତଃ ଲୋକମାନେ ଡିମାଣ୍ଡ ଅଧିକା ଥାଏ କାରଣ ସେମାନେ ଜାଣିଛନ୍ତି ଆମେ ସେ ଯେଉଁ ପ୍ରଡ଼କ୍ଟ ଉତ୍ପାଦନ କରୁ ଆମେ ଯେଉଁ ରାସାୟନିକ ପ୍ରକ୍ରିୟା କିଛି ବ୍ୟବହାର କରୁନା ସବୁ ହର୍ବାଲ୍ ପ୍ରଡ଼କ୍ଟ ମାଧ୍ୟମରେ ଆମେ ତାକୁ ମାର୍କେଟିଂ କରୁ ତା'ର ସେ ପ୍ରଡ଼କ୍ଟ ପାଇଁ ଆଜିକା ଦିନରେ ସେହି ଲୋକମାନଙ୍କ ପ୍ରଡ଼କ୍ଟ ଉପରେ ବହୁତ ଲୋକଙ୍କର ଆଶା ବିଶ୍ୱାସ କେତେ ମାନ ହୁଏ ସେଇ ଲାଗି ଆମେ ବହୁତ ଖୁସି ଲାଗେ ସେ ଅନୁଭୂତିକୁ ବର୍ଣ୍ଣନା କରି ଅବର୍ଣ୍ଣନୀୟ